ଆଜ୍ଞା କୁହନ୍ତୁ ଭେଜ ବିରିୟାନୀ

ଆଜ୍ଞା ସାଧା ହାଫ୍ ପ୍ଲେଟ ନେବେ ନା ଫୁଲ ପ୍ଲେଟଟା ଭେଜ ବିରିୟାନୀ ହାଫ୍ ପ୍ଲେଟ ଆମର ଅଛି ୱାନଫ୍ପିଟି ପଡ଼ିବ ଆଉ ଫୁଲ ପ୍ଲେଟଟା ପଡ଼ିବ ଟୁଫ୍ପିଟି

ନାଇଁ କମରେ ନାହିଁ ଆପଣ କମରେ ଆଉ କେଉଁଠି ବିରିୟାନୀ ପାଇବେକି ଆମର ରେଷ୍ଟୁରାଣ୍ଟ ବିରିୟାନୀ ନା ଏଇଟା ଏଟା କଣ ବାହାରୁ ଠେଲାରୁ ଦିଆ ହେଉଛି ନା କଣ ସେ ତାଙ୍କର ଦେଖୁଛ ବାହାରୁ ଠେଲାରୁ ଖାଇଲେ ଆପଣ ଯାହାହେଲେବି ୱାନ ୱାନହନଣ୍ଡ୍ରେଡ଼ ୱାନଫ୍ପିଟି ଭିତରେ ପଡ଼ିବ ତାଙ୍କର ବି ଖାଦ୍ୟ ବି ସେତେ ସଫା ସୁତୁରା ନାହିଁ ମାଛି ଫାଛି ବସିଥିବ ଯେ ଆମର ପୁରା ଫ୍ରେଶ ଫ୍ରେଶ ଜିନିଷ ଦିଆ ହେଉଛି ଭଲ ଖାଦ୍ୟ ଦିଆ ହେଉଛି ସେଥିପାଇଁ ଆମର ଯାହାହେଲେବି ଟିକେ ଡିମାଣ୍ଡ ଅଛି ଲୋକମାନଙ୍କ ପାଇଁ ସେଥିପାଇଁ ଟିକେ ରେଟ ବି ସେମିତି ଆଉ ନାଇଁ ଆମର ଡିମାଣ୍ଡ ନା ଆମର ଯାହା ହେଲେ ବି ବିରିୟାନୀ ଡିମାଣ୍ଡ ସେଥିପାଇଁ ତାପରେ ଯେତେ ଦୂରକୁ ଯିବ ଯାହେଲେବି ଜଣେ ପାର୍ସଲ ଧରିକି ଆସିବ ଆପଣଙ୍କ ପାଖକୁ ରି ଆପଣ ରିସିଭ କରିବେ ତା ଡେଲିଭରି ଚାର୍ଜ ଆମର କୁକ୍ ମାନଙ୍କର ଚାର୍ଜ ସବୁ ମିଶେଇକି ତ ଯାହା ହେଲେବି ପଡ଼ୁଛି ନା ତାପରେ ଗାଡ଼ିର ତେଲ ଖର୍ଚ୍ଚ ବି ପଡ଼ୁଛି ନା ସେଇଟାବି ସବୁ ମିଶିକି ଏଟା ସେଥିପାଇଁ ସେମିତି ହେଇଛି ବୁଝିଲେ ନାଇଁ ଅଧିକ କମେଇ ହେବନି ଆମର ହେଉଛି ଡିମାଣ୍ଡିଂ ରେଷ୍ଟୁରାଣ୍ଟଟା ଏଇଟା ଏଟା ଯୁଆଡ଼େ ହେଲେବି ଆପଣ ଦେଖିଥିବେ ଆପଣ ଲୋକମାନଙ୍କୁ ବି ପଚାରିବେ ଆମ ଗାଇଡ଼ ରେଷ୍ଟୁରାଣ୍ଟ ଯେ ଯେକୌଣସି ଲୋକ ବି ଆସିଛି ଖାଇବା ପାଇଁ ସିଏ ବି ଟେଷ୍ଟ ଭଲ ଖାଦ୍ୟ ଖାଇଛନ୍ତି କହିବେ ସିଏ ବି ଆମକୁ ଖରାପ କହିବେନି ଭଲ ଆମ ଟେଷ୍ଟି ଖାଦ୍ୟ ଆମ ଖାଦ୍ୟ ଥରେ ଯିଏ ଖାଇଛି ସେ ନେକ୍ସଟ ଟାଇମ୍ ବି ଆସିବ ସେଥିପାଇଁ ଆପଣ ଥରେ ଅର୍ଡ଼ର କରିକି ନିଅନ୍ତୁ ପଇସା କଣ ଅଛି ପଇସା କିଛି ନାହିଁ ପଇସା ଅର୍ଡ଼ର କରିକି ଥରେ ଖାଆନ୍ତୁ ଦେଖିବେ ତାପରେ ଆପଣ ଇଏ ନେକ୍ସଟ ଟାଇମ୍ ବି ଖାଇବାକୁ ଇଛା କରିବେ ବୁଝିଲେ ହଁ ଆମର ଏଇଠି ସାଧା ଅଛି ଛତୁ ଅଛି ପନିର ଅଛି ସବୁ ଅଛି ସବୁ ଆଇଟମ୍ ଅଛି ଆପଣ ଯେଉଁଟା ସାଧା ବୋଇଲେ ସାଧା ଆପଣଙ୍କର ସାଧାର ଯାହା ଦିଆ ହେବ ଆପଣ ପନିର ଆମର ଆପଣ ବିରିୟାନୀ କହିଲେ ସାଧା ବିରିୟାନୀରେ ଯେତିକି ଆଇଟମ୍ ଅଛି ସବୁ ଗୁଡ଼ାକ ଦିଆ ହେବ ପ୍ୟାକିଂ ପାଇଁ ବୁଝିଲେ ଆଜ୍ଞା ଆଜ୍ଞା ଏଇଟା ସବୁ ଅଛି ଏଇଟା ଆଜ୍ଞା ପସନ୍ଦ ଦିଆ ହେଉନି ଏଗୁଡାକ ସବୁ ସାଧା ମିଲ୍ସ ଗୋଟେ ଯଦି ମିଲ୍ସ ଫୁଲ ପ୍ଳେଟ ଯଦି ହେଲା କହିବେ ଏବଂ ସାର୍ ତିନି ଶହ ଟଙ୍କା ଯାଉଛି ଦୁଇ ଶହ ପଚାଶ ଯାଉଛି ହାଫ୍ ଅଧିକ ହାଫ୍ ଟିକେ କମ୍ ଯାଉଛି ଫୁଲ ଟିକେ ଅଧିକ ଯାଉଛି ଆଉ ତାପରେ ପରିବା ରେଟ ଫେଟ ଆଜ୍ଞା ହାଫ୍ ଯାଉଛି ଟୁହଣ୍ଡ୍ରେଡ଼ ଟୁହଣ୍ଡ୍ରେଡ଼ ରୁ ୱାନଫ୍ପିଟି ଭିତରେ ଯାଉଛି ଆଉ ଫୁଲଟା ଯାଉଛି ଥ୍ରୀହଣ୍ଡ୍ରେଡ଼ ଭିତରେ ଆଜ୍ଞା ଆଜ୍ଞା ଆମର କହିଲି ପରା ଆମର ଡିମାଣ୍ଡିଂ ରେଷ୍ଟୁରାଣ୍ଟଟା ସେଥିପାଇଁ ସବୁ ଜିନିଷ ବି ରେଟ ଟିକେ ଅଧିକ ହେଉଛି ପରିବା ରେଟ ହେଉଛି ପରିବା ରେଟ ବି ଅଧିକ କିଣିବାକୁ ପଡ଼ୁଛି ତାପରେ ଯିଏ ଯିବ ଡେଲିଭେରି କରିବା ପାଇଁ ତାକୁ ଚାର୍ଜ ଦେବାକୁ ପଡ଼ୁଛି ଦେଖୁଛ ଗାଡ଼ି ଗାଡ଼ିର ତେଲ ରେଟ କେମିତି ହେଉଛି ସବୁ ମିଶିକି ତ ସେମିତି କରିବାକୁ ପଡ଼ୁଛି ନା ହଁ ଭାଇ କିଛି ନାହିଁ ତମର ନାହିଁ ସେମିତି କିଛି ନାହିଁ ଆମର ତ ଡିମାଣ୍ଡିଂ ରେଷ୍ଟୁରାଣ୍ଟ ହେଲେବି ଟୁଫ୍ପିଟି ଦେବ ହେଲା ହଉ କେତେବେଳେ ପାର୍ସଲ ଦରକାର ହେବ ଆଜ୍ଞା ଆଜ୍ଞା କେତେବେଳେ ପାର୍ସଲ କରିବେ ଆଜ୍ଞା ଆଜ୍ଞା ଛତୁ ପନିର ସାଧା ଆଜ୍ଞା ଟୁଫ୍ପିଟି